ପ୍ରାର୍ଥନା ଏବଂ ପୂଜାର୍ଚ୍ଚନା କଲେ ମନକୁ ଶାନ୍ତି ଲାଗିଥାଏ ଯାହାଦ୍ୱାରା ଭକ୍ତିଚିତ୍ତରେ ନିର୍ମଳ ମନରେ ଭଗବାନଙ୍କୁ ପ୍ରାର୍ଥନା କରିଥାଉଁ ଏହା ବ୍ୟତୀତ ଭଗବାନଙ୍କର ପାଦପଦ୍ମରେ ସମର୍ପଣ କରି ନିଜର ଦୁଃଖର ଅନୁଭୂତିକୁ ତାଙ୍କ ପାଖରେ ସମର୍ପଣ କରିଥାଉଁ ବା ପ୍ରକାଶ କରିଥାଉଁ ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ ସେ ହଉଛନ୍ତି ଜଗତର ନାଥ ଜଗନ୍ନାଥ ସେ ସମସ୍ତ ବାର୍ତ୍ତା ସବୁ ଜାଣିପାରନ୍ତି କାହିଁକିନା ଦୁଃଖୀର ଦୁଃଖକୁ ସେ ସଠିକ ଭାବରେ ଜାଣିପାରିଥାଆନ୍ତି ସାଧାରଣ ଲୋକମାନଙ୍କର ପାଖରେ ଥିବା ଦୁଃଖ ଅନୁଭୂତି ଏମିତି ଯନ୍ତ୍ରଣାକୁ ଭଗବାନ ସବୁ ଜାଣିପାରିଥାନ୍ତି ଯାହାଫଳରେକି ସେ କର୍ମ ହିସାବରେ ଫଳ ମଧ୍ୟ ଦେଇଥାନ୍ତି